ମୋତେ ଶୀତ ଋତୁଟା ପ୍ରାୟ ଭଲ ଲାଗିଥାଏ ଶୀତ ଋତୁରେ ବର୍ଷା ନାହିଁ ଖରା ନାହିଁ ଖାଲି ଟିକିଏ ଥଣ୍ଡା ହୁଏ କାହିଁ ନା ଖରା ଗ୍ରୀଷ୍ମ ଋତୁ ହେଲେ ଖରାରେ ବାହାରକୁ ବାହାରି ହେବ ନାହିଁ ବର୍ଷା ଋତୁ ହେଲେ ବର୍ଷାରେ ବାହାରକୁ ବାହାରି ହେବ ନାହିଁ ତେଣୁ ଶୀତ ଋତୁଟା ଶୀତରେ ପ୍ରାୟ ଘର ଭିତରେ ଏକା ରହିବାକୁ ପଡ଼ୁଛି ତେଣୁ ଏ ଋତୁଟା ପ୍ରାୟ ଭଲ ଲାଗେ